ଆମ ଅଞ୍ଚଳରେ ପାଳନ କରାଯାଇଥିବା ପ୍ରମୁଖ ପର୍ବ ଗୁଡ଼ିକ ମଧ୍ୟରୁ ଦୁର୍ଗା ପୂଜା ହଉଛେ ଅନ୍ୟତମ ଏବଂ ଦୁର୍ଗା ପୂଜାକୁ ବହୁତ ଧୁମଧାମରେ ଶ୍ରଦ୍ଧାର ସହ ପାଳ ପାଳନ କରିଥାଉ ଏବଂ ଦଶ ଦିନ ଯାଏଁ ମା ଦୁର୍ଗାଙ୍କୁ ଉପାସନା କରିଥାଉ ସମସ୍ତେ ନୂଆ ବସ୍ତ୍ର ପରିଧାନ କରି ବହୁ ଆନନ୍ଦ ଉଲ୍ଲାସରେ ମା ଦୁର୍ଗାଙ୍କର ପୂଜା କରାଯାଏ ଏବଂ ସେଥିପାଇଁ ଗାଁ ଠୁ ସହର ଯାଏ ସମସ୍ତେ ଉତ୍ସାହର ସହ ପାଲନ କରିଥାଉଁ ସମସ୍ତେ ନୂଆ ବସ୍ତ୍ର ପରିଧାନ କରି ସେ ଜଗତ ଜନନୀ ମା ଦୁର୍ଗାଙ୍କର ପୂଜା ସମସ୍ତେ ପାଳନ କରୁ